ଆମ ଅଞ୍ଚଳରେ ପାରମ୍ପରିକ ଖେଳ ହେଉଛି କ୍ରିକେଟ୍ ଯାହାକି ଲୋକମାନେ ବୃଦ୍ଧା ଲୋକ ହେଉ କିମ୍ବା ବୟସ୍କ ଲୋକ ହେଉ ଭାଇ ବଡ଼ ଭାଇ ସାନ ପିଲାମାନେ ବହୁତ କ୍ରିକେଟ୍ ଖେଳକୁ ବହୁତ ପସନ୍ଦ କରନ୍ତି ଗ୍ରାମ ଗ୍ରାମାଞ୍ଚଳରେ ଲୋକମାନେ ସାହି ସାହି ଭିତରେ ଆମ କ୍ରିକେଟ୍ ଖେଳକୁ ବହୁତ ବହୁତ ପସନ୍ଦ କରନ୍ତି ଏହା କ୍ରିକେଟ୍ ହେଉଛି ଆମର ଅଥତ ଆମେ କ୍ରିକେଟ୍ ଖେଳାଳିମାନଙ୍କ ଧୋନି କିମ୍ବା କୋହଲି ରୋହିତ ଶର୍ମା ଇଶାନ କିଶାନ ଏହିଭଳି ଆମର ମହାନ ମହାନ ଖେଳାଳିଗୁଡ଼ିକ ଅଥତ ସଚିନ ତେନ୍ଦୁଲକରକୁ ମଧ୍ୟ ଏବଂ କପିଲ ଦେବଙ୍କର ତାଙ୍କେ ଖେଳୁଥିବା ଖେଳୁଥିବାକୁ ଦେଖି ଆମେ ବହୁତ ପସନ୍ଦ କରିଥାଉ ଏବଂ ଆମେ ମଧ୍ୟ କ୍ରିକେଟ୍ ପ୍ରତି ବହୁତ ଆଗ୍ରହ ନେଇଛୁ କ୍ରିକେଟ୍ ଏକ କ୍ରିକେଟ୍ ଏକ ଖେଳ ଯାହା କି ଏହା ଦୁଇଟି ଟିମ୍ ରହିଥାଏ ପ୍ରତି ଟିମରେ ଏଗାର ଜଣ ଖେଳାଳି ରୁହନ୍ତି ପ୍ରତି ପ୍ରତି ଟିମରେ ଏଗାର ଜଣ ଖେଳା ରୁହନ୍ତି ଏବଂ ୱିକେଟ୍ ଥାଏ ଯାହାକି ୱିକେଟ୍ ତିନୋଟି ଏବଂ ତିନୋଟି ଛଅଟି ୱିକେଟ୍ ରହିଥାଏ ଏବଂ ମଧ୍ୟ ବେଲ ମଧ୍ୟ ରହିଥାଏ ବ୍ୟାଟ୍ ମଧ୍ୟ ରହିଥାଏ ଏବଂ ବଲ୍ ମଧ୍ୟ ରହିଥାଏ ଏହାକୁ ଖେଳିବାକୁ ଗଲେ କୌଣସି ଜଣେ ଅନ୍ୟ ଟିମ୍ ଅନ୍ୟ ଟିମ୍ର ଖେଳାଳି ଅଥଚ ସିଏ ବଲ୍ ବଲ୍ ବଲ୍ ଦେବା ମାତ୍ରେ ଅନେ ଏକ ଟିମ୍ ବେଟିଂ କରନ୍ତି ଏବଂ ଦୁଇ ମଧ୍ୟରେ ଏକ ଟସ୍ ମଧ୍ୟ ଟସ୍ ମଧ୍ୟ ଉଢ଼ା ଦେଇ ଥାଏ ଯାହାକି ଦୁଇ ଟିମ୍ ମଧ୍ୟରେ କିଏ ପ୍ରଥମେ ବେଟିଂ କରିବେ କିଏ ପ୍ରଥମେ ବେଟିଂ କରିବେ ଏବଂ କିଏ ବୋଲିଂ କରିବେ ଏହାଦ୍ଵାରା ନିର୍ଣ୍ଣୟ ନେଇଥାଏ ସେ ହେଉଛନ୍ତି ଆମର ଅମ୍ପେୟାର ଯାଇକି ଅମ୍ପେୟରଙ୍କ ହାତରେ ପୁରା ନିର୍ଦ୍ଦେଶ ବା ନିର୍ଣ୍ଣୟ ଖେଳର ନିର୍ଣ୍ଣୟ ରହିଥାଏ କିଏ ଆଉଟ୍ ହେବ ଯାଇକି ବଲ୍ ପଡ଼ିଲେ ନୋ ବଲ୍ ହେବ ଏହା ବଲ୍ ନୁହଁ ହ୍ଵାଇଟ୍ ବଲ୍ ଅଟେ ନୋ ବଲ୍ ଅଟେ ଏହା ସବୁ ନିର୍ଦେଶ ନିଅନ୍ତି ଅମ୍ପେୟାର ତାହା ଖେଳ ଏହା ଏକ ଖେଳ ଯାହାକି କ୍ରିକେଟ୍ ବହୁତ ବହୁତ ଭଲ ଲାଗିଥାଏ ଏବଂ ଘର ଲୋକମାନେ ବୃଦ୍ଧ ଲୋକ ମାନେ ବହୁତ ମଜା ନିଅନ୍ତି